ହସ୍ପିଟାଲରେ ଏ ବହୁତ ପ୍ରକାରର ବେଡ଼ ଆଉ ଛୋଟ ଛୋଟ ଛୋଟ ବେଡ଼ ବି ଥାଏ ହ୍ୱିଲଚେୟାର ବି ଥାଏ ସବୁ ପେସେଣ୍ଟଙ୍କ ପାଇଁ ଆଉ ଏବେ ଅକ୍ସିଜେନ୍ ପ୍ରୋବ୍ଲେମ୍ସ ନ କେତେ ପେସେଣ୍ଟକୁ ଥାଆନ୍ତି ସେଇଟା ପାଇଁ ଅକ୍ସିଜେନ୍ ସିଲିଣ୍ଡର ବି ଥାଏ ସେଇଟା ପାଇଁ ତାଙ୍କମାନଙ୍କୁ ଅଲଗାରେ ଏମର୍ଜେନ୍ସି ୱାର୍ଡ଼ରେ ସେଟ୍ କରିକି ରଖନ୍ତି କିମ୍ବା ଯଦି ଏବେ ସପୋଜ ଗୋଟେ ପେସେଣ୍ଟର ଦେହ ବେଶୀ ଖରାପ ହୋଇଯାଇଥାଏ ତ ତାକୁ ଆମେ ଏମର୍ଜେନ୍ସି ୱାର୍ଡ଼ରେ ଫାଷ୍ଟରେ ନେଇକିନା ଆମେ ତା'ପରେ ତାର ସବୁ ପ୍ରକାର ଦେଖିଥାଉ କାହିଁକିନା ଯଦି ଆମେ ସେ ପେସେଣ୍ଟକୁ ଧୀରେ ଧୀରେ କରିକି ଦେଖିବୁ ଆଉ ନର୍ମାଲ ନର୍ମାଲ ପେସେଣ୍ଟମାନଙ୍କ ସାଙ୍ଗେ ରଖିବୁ ବୋଲେ ଯଦି ତାକୁ ବେଶୀ କଣ ସେ ଏବେ ନୁଆଁ ଯେମିତି କରୋନା ଟାଇପର ସବୁ ପ୍ରକାରର ରୋଗ ଯେମିତି ଭାଇରସ ସବୁ ସବୁ ବାହାରିଥିଲା ଯଦି ଆମେ ସେମିତି ପବ୍ଲିକଲି ସବୁ ନର୍ମାଲ ପେସେଣ୍ଟ ସାଙ୍ଗେ ରଖିଦବୁ ବଲେ ଆମକୁ ହିଁ କ୍ଷତି ହେଇଥାଇପାରେ କାହିଁକିନା ସେଟା ସ୍ପ୍ରେଡ଼ ହୋଇଯାଏ ପେସେଣ୍ଟମାନଙ୍କ ପାଖରେ ଭାଇରସ ଯେଉଁଟା ଟଚିଙ୍ଗ କରିକି ସବୁ ପ୍ରକାରର କଥାବାର୍ତ୍ତାରେ ବି ସେଇଟା ପାଇଁ ଆମେ ତାଙ୍କୁ ଅଲଗାଟି ଏମର୍ଜେନ୍ସି ୱାର୍ଡ଼ରେ ରଖିଥାଉ ଏମର୍ଜେନ୍ସି ୱାର୍ଡ଼ରେ ରଖିଲେ ଭଲ କାହିଁକିନା ଆମକୁ ସବୁ ପ୍ରକାରର ସେଠି ସାଲାଇନ ଫାଲାଇନ୍ ସବୁ ତାଙ୍କର ଅଲଗା ଥାଏ ଆଉ ତାଙ୍କ ପାଇଁ ଅଲଗା ଗୋଟେ ଆମ୍ବୁଲାନ୍ସ ସବୁ ଥାଏ